ହଁ ହଁ କୁହନ୍ତୁ ଏହି ଯେଉଁ ଆମର କାମ ଚାଲିଛି କନଷ୍ଟ୍ରକସନ୍ ସାଇଟ୍ରେ ତୁମେ ସେଇଥିରେ କାମ କରୁଛ ପରା ଆଉ କ'ଣ କେତେ ଦୂର କାମ ଗଲା ସକାଳ କେତେବେଳେ କାମରେ ଜଏନ୍ କରୁଛ ଆଚ୍ଛା ଆଚ୍ଛା ଆମର ସେ ସୁପରଭାଇଜର୍ ଠିକ୍ରେ ପଇସା ଦେଇ ଦେଉଛି ନା ଆଚ୍ଛା ଆଉ କେତେ ଦିନ କାମ ଲାଗିବ ବୋଲି ଭାବୁଛ ହୁଁ ତୁମେ କେତେଜଣ ରହିଛ ସେଠି ସାଇଟ୍ରେ ଆଚ୍ଛା ରୋଷେଇ କରି ଖାଉଛ ଆଉ ସୁପରଭାଇଜର୍ ଗ୍ୟାସ୍ ଫ୍ୟାସ୍ ସବୁ ଦେଇ ଦେଇଛି ତ ଆଚ୍ଛା ଆଉ କିଛି ପ୍ରୋବ୍ଲେମ୍ ଅଛି କି ହୁଁ ହୁଁ ଆଉ ରାତିରେ କିଛି କାମ କରାଉଛି କି ସୁପରଭାଇଜର୍ ସେ ତା ପାଇଁ ଏକ୍ସଟ୍ରା ପଇସା ଦେଉଛି ହୁଁ ହୁଁ ଏହି ମାସରେ ଶେଷ ହେଇଯିବ ନା ଆଉ ଦୁଇମାସ ଲାଗିବ କାମ ଆଚ୍ଛା ଆଚ୍ଛା ସୁପରଭାଇଜର୍ ଜାଣିଛି ତ

ଆଚ୍ଛା ମୁଁ ତାକୁ କହିଦେଉଛି ତୁମର ପେମେଣ୍ଟଟା ଶୀଘ୍ର ଦେଇ ଦେବ ଯେଉଁଦିନ ପେମେଣ୍ଟ ଯେଉଁଦିନ କାମ ସେଦିନ ପେମେଣ୍ଟ ସେ ଦେଇ ଦେବାପାଇଁ ମୁଁ ତାକୁ କହୁଛି ଆମର ତ ଟାର୍ଗେଟ ଥିଲା ଏହି ମାସ ଲାଷ୍ଟରେ ଯଦି କହୁଛ ଆଉ ମାସେ ଲାଗିବ ହେଉ ଦେଖିବା ଆଉ ହୁଁ ହୁଁ ହେଉ ହେଉ ନା ଆଉ କ'ଣ ଏହି ତୁମ ଦେଖିବା କାମ ତ ଗୋଟେ ମାସ ଲେଟ୍ ହେବ ସେହି ଅନୁସାରେ ଆମକୁ ପଇସା ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ହୁଁ ହୁଁ ହେଉ ହେଉ ତ ସେୟା କର ତୁମକୁ ଆଉ କିଛି ପେମେଣ୍ଟ ଦିଆଯିବ ଆଉ